ହଁ ଆଜ୍ଞାୁନ୍ତୁ ହଁ ହଁ ହଁ ହଁ ହଁ ହଁ ହଁ ଠିକ୍ ଅଛି ଆଜ୍ଞା ଦେଖନ୍ତୁ ହାତ ତ କାଠ ଆଜିକାଲି ରେଟ୍ ହେଇଛି ବୁଝିଲେ କି ହେଲେ ଆମର ପିଆଶାଳ ଅଛି ଅଠେଇଶିଶହ ଶାଗୁଆନ ଅଛି ବତିଶିଶହ ଆଳୁକୁ ଆଉ ଆମ୍ବ ଅଛି ଆଠଶହ କାଖପୋଇ ସାତଶହ ବୁଝିଲେ କିି ଆଉ ସେ ଆକାଶିଆ ଅଛି ସାତଶହ ପଚାଶ ଆପଣଙ୍କୁ ଯାହା ଦରକାର ବୁଝିଲେ କିି ଯେଉଁଟା ଯେମିତି କହିବ ସେମିତି ଦେବା କିଛି ଅସୁବିଧା ନାହିଁ ଆଉ ଆପଣ ଆସିବେ ଦେଖିବେ ଦେଖିଲା ପରେ ଆପଣ ସିଲେକ୍ସନ୍ କରିବେ ଯେଉଁଟା ଯାହା ଯେମିତି ସିଲେକ୍ସନ୍ କରିବେ ଯେତେ ଲାଗିବ ଦେବା କିଛି ଅସୁବିଧା ନାହିଁ ଆଜ୍ଞା ବୁଝିଲେ କି ଗଛ ତ ଆମର ଯାଉଛି ଜିନିଷ ବହୁତ ବୁଝିଲେକି ଠିକ୍ କରନ୍ତୁ ବୁଝିଲେ ଆଉ ଏଇ ନମ୍ବର୍ ଆପଣଙ୍କର ନମ୍ବର୍ଟା କେଉଁଠୁ ପାଇଲେ ଆଉ କାକପୋଇ ଅଛି ଶାଗୁଆନ ଅଛି ଆମ୍ବ ଅଛି ଆକାଶିଆ ଅଛି ପିଆଶାଳ ଅଛି ସବୁ ପଟା କୌଣସି ପଟା ଆପଣଙ୍କୁ ସବୁ ପଟା ଅଛି ବୁଝିଲ କିି ସବୁ ପାଇଁ କୌଣସି ପଟା ଅଭାବ ନାହିଁ

ଠିକ୍ ଅଛି ହଁ ହଁ ହଁ ହଁ ହଉ ଆସିନ୍ତୁ